ଗୀତ ବୋଲିବାକୁ ହେଲେ ମୋତେ ଲମ୍ବା ନିଃଶ୍ୱାସ ରଖିବାକୁ ପଡ଼େ ଯଦ୍ଦ୍ୱାରା କି ମୁଁ ଲମ୍ବା ଗୀତ ମଧ୍ୟ ଗାଇପାରେ ଆଉ ସବୁବେଳେ ମୋତେ ସମୟ ମିଳେ ନାହିଁ ଗୀତ ଗାଇବାପାଇଁ ଯଦ୍ଦ୍ୱାରା କି ମୋର ପାଠପଢ଼ା ଅଛି ସେଥିପାଇଁ ମୁଁ ବେଶି ଟାଇମ୍ ଗୀତ ଗାଇପାରେ ନାହିଁ ଯେତିକି ଯେତିକି ସମୟ ବି ମିଳେ ମୋତେ ସେହି ଟାଇମ୍ରେ ମୁଁ ଗୀତ ବୋଲିଦିଏ